ହଁ ମୋତେ ମଧ୍ୟ ଦୌଡ଼ିବା ପାଇଁ ବହୁତ ଭଲ ଲାଗେ ମୋତେ ଖୋଲା ସ୍ଥାନ ଯଥା ପଡ଼ିଆ କିମ୍ବା ରାସ୍ତା ସେଠାରେ ଦୌଡ଼ିବା ପାଇଁ ବହୁତ ଭଲ ଲାଗେ କାରଣ ସେଠାରେ କୌଣସି ଲୋକ ମଧ୍ୟ ନଥାନ୍ତି କହିବା ପାଇଁ ଏବଂ ମୁଁ ମଧ୍ୟ ମୁଁ ସାଙ୍ଗ ସହିତ ଯାଏ ଯିଏକି ମୋର ବହୁତ ଖିଆଲ ରଖେ ତା ସହିତ ମୁଁ ସନ୍ଧ୍ୟାରେ ସନ୍ଧ୍ୟା ପାଞ୍ଚଟାରେ ମଧ୍ୟ ଯାଏ ଏବଂ ସକାଳ ପାଞ୍ଚଟାରୁ ଛଅଟା ମଧ୍ୟ ଯାଇ ଦୌଡ଼ିବା ପାଇଁ ଆଜିକାଲି ଦୁନିଆରେ ସୁସ୍ଥ ରହିବା ପାଇଁ ହେଲେ ଆମକୁ କିଛି ନା କିଛି କାର୍ଯ୍ୟ କରିବାକୁ ପଡ଼ିବ ଏବଂ ଏକ୍ସର୍ସାଇଜ୍ ମଧ୍ୟ କରିବାକୁ ପଡ଼ିବ ଡେ ଟୁ ଡେ ଲାଇଫ୍ରେ ଆମେ ବହୁତ କିଛି ତେଲ ଜିନିଷ ଖାଉଛି ଯାହା ଆମ ଶରୀରରେ ଫ୍ୟାଟ୍ ଆକାରରେ ଜମା ହୋଇକି ରହୁଛି ତାକୁ କମାଇବା ପାଇଁ ଦୌଡ଼ିବା ଏବଂ ଏକ୍ସର୍ସାଇଜ୍ କରିବା ବହୁତ ଦରକାର ସେଥିପାଇଁକା ମୁଁ ମଧ୍ୟ ଦୌଡ଼ିବାକୁ ଯାଏ ଏବଂ ମୋ ସାଙ୍ଗ ସହିତ ମଧ୍ୟ ଯାଏ